ଆମର ଉପଭୁକ୍ତ ସ୍ଥାୟୀ ଚାଷୀ ହିସାବରେ ନଦୀ ପଶୁପାଳନ ହିସାବରେ ଆମର ଯେହେତୁ କୁକୁଡ଼ା ଚାଷ ମତ୍ସ୍ୟ ଚାଷ ଗୃହପାଳିତ ଚାଷ ଆଦି ସବୁଥୁରୁ ସହାୟତା ଟଙ୍କା ମିଳୁଛି ବର୍ତ୍ତମାନ ଗୁଡ଼ିକ ଯିଏ ଆପଣଙ୍କର ଯେଉଁ ଆମର ଯେହେତୁ ଗୃହପାଳିତ ପଶୁ ଉପରେ ଗାଈରୁ ଚାଷ କରିକି ତା କ୍ଷୀର ଦହି ଲହୁଣୀ ଛେନା ଆଦି ବହୁ ଉପକୃତ ହଉଛନ୍ତି ଲୋକମାନେ ଓ ତେଣୁ କୃଷି ମତ୍ସ୍ୟ ଚାଷୀ ଉପରେ ମାଛ ଏକେରେ ଏକେ ଜାଗାରେ ମାଛ ଗଡ଼ିଆ ଖୋଲିକିରି ମାଛ ଚାଷ ମାଛ ଚାଷ ବି କରାଯାଉଛି ଚୁଡ଼ି ଚାଷ ବି କରାଯାଉଛି ଆଦି ବହୁ କିଛି ଶସ୍ୟ ଗୁଡ଼ିକର ଉପନ୍ୟାସ ବି କରାଯାଇଛି ତେଣୁ ମତ୍ସ୍ୟ ଚାଷ ହିସାବରେ ଗୃହପାଳିତ ପଶୁପାଳନ ପାଖରୁ ସବୁ ଦିଗରେ ସରକାରର ବହୁତ ସହାୟତା ରହୁଛି ଓ ଆମର ପରିଚ୍ଛନ୍ନ ବି ରହୁଛି ମସ୍ୟଚାଷ ଉପରେ ବି ଅଧିକ ସ ବହୁ ଅମଳ ହେଇଥାଏ ବହୁ ଲାଭବାନ ବି ଲୋକମାନେ ହେଇଥାଏ ସହାୟତା ବି କହୁଛି ଯୋଜନାରୁ କିଛି ବି ସରକାରୀ ଚାରିଟେବୁଲ ଟ୍ରଷ୍ଟରୁ ସହାୟତା ବି ମିଳୁଛି ଋଣ ମିଳୁଛି ଋଣ ଉପୟ କରୁଛନ୍ତି ପଠର କରୁଛନ୍ତି ଆଦି ବହୁ କିଛି ଜିନିଷ ଉପକୃତ ହଉଛନ୍ତି